ମୋର ଜଣେ ବନ୍ଧୁ ଥିଲେ ସେ ବନ୍ଧୁଟି ବହୁତ ରୋଗରେ ପୀଡ଼ିତ ଥିଲେ ଯେମିତିକି ଡାଇବେଟିସ୍ ତାଙ୍କର ଥିଲା ଏବଂ ତାଙ୍କର ପେଟରେ ଯନ୍ତ୍ରଣା ହୁଏ ଛାତିରେ ଯନ୍ତ୍ରଣା ହୁଏ ସେ ବହୁତ ଡାକ୍ତରଙ୍କ ପରାମର୍ଶ କଲେ ବହୁତ ଗୁଡ଼ାଏ ମେଡ଼ିସିନ୍ ମଧ୍ୟ ଆଣି ଖାଇଲେ କିନ୍ତୁ ତାଙ୍କର ରୋଗର ଉପଶମ ହେଲାନି ଏବଂ ସେ ପରବର୍ତ୍ତୀ ସମୟରେ ଜଣେ ଯୋଗଗୁରୁଙ୍କ ସଂସ୍ପର୍ଶରେ ଆସିଲେ ଏବଂ ସେ ଯୋଗଗୁରୁ ତାଙ୍କୁ କହିଲେ ଯେ ତୁମେ ମେଡ଼ିସିନ୍ ତ ଖାଉଛ କିନ୍ତୁ ତା'ସହିତ ଆସି କିଛି ଯୋଗ ଅଭ୍ୟାସ ମଧ୍ୟ କର ସେ ଯୋଗ ଅଭ୍ୟାସ କଲେ ଏବଂ ତା'ର ପରବର୍ତ୍ତୀ ସମୟରେ ସେ ଦେଖିଲେ ଯେ ଆସ୍ତେ ଆସ୍ତେ ସେ ରୋଗର ଉପଶମ ମଧ୍ୟ ହେଉଛି ଏବଂ ଯେଉଁ ମାତ୍ରାରେ ହେଉଥିଲା ଆଗରୁ ତ ଯୋଗ ଅଭ୍ୟାସ କଲା ପରେ ପରେ ସେ ଦେଖିଲେ ଯେ ରୋଗର ଉପଶମ ମଧ୍ୟ ହେଉଛି ତେଣୁ ମେଡିସିନ୍ର ବ୍ୟବହାର ମଧ୍ୟ ଆସ୍ତେ ଆସ୍ତେ ସେ ଛାଡ଼ିଲେ ଏବଂ ସେ ବର୍ତ୍ତମାନ ବହୁତ ସୁସ୍ଥ ଅଛନ୍ତି ଏବଂ ସେହି ବନ୍ଧୁ ଜଣଙ୍କ ମୋତେ ମଧ୍ୟ ଦିନେ କହିଥିଲେ କାରଣ ମୋର ମଧ୍ୟ ସମୟ ଥିଲା ମୋତେ ମଧ୍ୟ ମୋର ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ଥିଲା ଏବଂ ମୁଁ ମଧ୍ୟ ବହୁତ ଅସୁବିଧା ପାଉଥିଲି ଏବଂ ସେହି ବନ୍ଧୁଙ୍କ ସଂସ୍ପର୍ଶରେ ଆସିଲି ଏବଂ ସେହି ବନ୍ଧୁ ମୋତେ କହିଲେ ଯେ ତୁମେ ଆସିକରି ଯୋଗଭ୍ୟାସ କର ରାମ ମନ୍ଦିରରେ ଆମର ଶିକ୍ଷା ଦିଆଯାଉଛି ଏବଂ ମୁଁ ମଧ୍ୟ ଯାଇକରି ଯୋଗ ଅଭ୍ୟାସ ତାଙ୍କ ସହିତ କଲି ଏବଂ ପରବର୍ତ୍ତୀ ସମୟରେ ଦେଖିଲି ଯେ ମୋର ଯେଉଁ ସମସ୍ୟାଟି ଥିଲା ସେ ସମସ୍ୟାଟି ଆସ୍ତେ ଆସ୍ତେ ଉପଶମ ହୋଇଛି ଏବଂ ମୁଁ ସେଥିପାଇଁ ବର୍ତ୍ତମାନ ମଧ୍ୟ ଯୋଗକୁ ଅଭ୍ୟାସ କରୁଛି ଏବଂ ପ୍ରତ୍ୟେକ ଦିନ ମୁଁ ଯାଉଛି ଯୋଗ ଶିବିରରେ ଯୋଗ ଦେଉଛି ଏବଂ ଯୋଗ ଅଭ୍ୟାସ କରୁଛି